ଗାଁରେ ଯେଉଁ ସରକାର ଯୋଜନା ମାନେ ଆମର ଯେଉଁ ଦୁର୍ବଳ ସରକାର ଆମର ସରପଞ୍ଚ ସବୁ ବୁଝୁଛନ୍ତି ସରପଞ୍ଚ ଆମର ତାଙ୍କ ଇଚ୍ଛାରେ ତାଙ୍କେ ସବୁ କରୁଛନ୍ତି ଆମର ଏ ଯେଉଁ ରାଜନୀତି ଭିତରେ ଚାଲିଛି ରାଜନୀତି ଯାହାକୁ ଭତ୍ତା ମିଳିବା କଥା ମିଳୁଛି ଯାହାକୁ ଘର ମିଳିବା କଥା ମିଳୁଛି କିନ୍ତୁ ପାଇବା ଯିଏ ପାଇବା ଦରକାର ସେ ପାଉନାହିଁ ସେ ଏମିତି ସବୁ ରାଜନୀତି କରିକି ଆମର ଗାଁ ଭିତରେ ଚାଲିଛି ଆଉ ସରକାରୀ ଯୋଜନାଟା ଆଉ ଆଉ ଏ ଭିତରେ ଗଣ୍ଡଗୋଳ ମଦ୍ୟପାନ ପିଇକି ଏଗୁଡ଼ା ସବୁ କରୁଛନ୍ତି ଆଉ